ମୁଁ ଛୋଟବେଳେ ଅଖା ଦୌଡ଼ିବାକୁ ମୋତେ ବହୁତ ଭଲ ଲାଗେ ଆଉ ଗୋଟେ ରନର୍ସ ଆକାରରେ ମୁଁ ଥିଲି ଆମର ସ୍କୁଲ ହଉ କିମ୍ବା କଲେଜ ହଉ ସେଇଠି ଆଉ କ୍ରିକେଟ ଖେଳୁଥିଲି ଫୁଟବଲ ଖେଳୁଥିଲି ସେଇଟା ମୋ ପାଇଁ ଗୋଟେ ବହୁତ ବଢ଼ିଆ ଜିନିଷ ମୋ ଶାରୀରିକ ବ୍ୟାୟାମ ବି ହେଇଯାଉଥିଲା ଆଉ ରନିଙ୍ଗ କ୍ରିକେଟରେ ହଉ କିମ୍ବା ଫୁଟବଲରେ ଯିଏ ଭଲ ରନିଙ୍ଗ କରିବ ସେ ହିଁ ତା'ହେଲେ ଭଲ ସ୍ପୋର୍ଟ୍ସମ୍ୟାନ୍ ହେଇପାରିବ କ'ଣ ହେଇଛି ମୋର ଯେଉଁ ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର୍ ଟାଇମ୍ରେ ଆମର ଆନୁଆଲ୍ ସ୍ପୋର୍ଟ୍ସ ଡ଼େ ଥିଲା ସେଇଠି ମୁଁ କଲେଜରେ ମୁଁ ଭଲ ଦୌଡ଼ୁଥିଲି ଆଉ ମୋ ସାଙ୍ଗରେ ବି ଆଉ ଅଛନ୍ତି ଯେତେ ଲୋକ ପିଲା ଥିଲେ ସେମାନେ ବି ଭଲ ଦୌଡ଼ିବାରେ ତାଙ୍କର ବି ଭଲ ଥିଲା ହେଲେ ଏ ଯେଉଁ ଆମର ଆନୁଆଲ୍ ସ୍ପୋର୍ଟ୍ସ ଡ଼େ ଦିନ ମୁଁ ଦୌଡ଼ିବା ପାଇଁ ରେଡ଼ି ହେଇଥିଲି ତ ଯେଉଁ ଆମେ ଯେଉଁ ଆଣ୍ଠାଇକି ବସିବୁ ନେଇକି ସେ ଟାଇମ୍ରେ ସମସ୍ତେ ଆମର ପାର୍ଟୀସିପେଟ୍ କରୁଥିଲେ ଦଶ ଜଣ ଗୋଟିଏ ରାଉଣ୍ଡରେ ଦଶ ଜଣ ତ ଦଶ ଜଣ ଦଶ ଜଣଙ୍କର ଯେଉଁ ଥିଲା ରାଉଣ୍ଡରେ ଆମର ଯେଉଁ ପ୍ରଥମ ଯେଉଁ ଆମର ଇଏ ତ ସେଇଠି ମୁଁ ଆସିଥିଲି ପ୍ରଥମ ପ୍ରଥମ ସ୍ଥାନ ମୁଁ ପାଇଥିଲି ଆଉ ତା'ପରେ ଯେଉଁ ଫାଇନାଲ୍ ରାଉଣ୍ଡ ଯେଉଁ ଥିଲା ଯେଉଁଟା କି ଟପ୍ ଥ୍ରୀ ଯେଉଁଟା ଆମର ବାଛିବାର ଥିଲା ସେ ଟାଇମ୍ରେ ମୁଁ ସେ ପୋଜିସନ୍ରେ ମୁଁ ଠିଆ ହେଇଛି ଆଉ ମୋର ମାଇଣ୍ଡରେ ଗୋଟେ କ'ଣ ଗୋଟେ ହେଇଗଲା କ'ଣ ଗୋଟେ ପଶିଗଲା ଯେ ମୁଁ ଆଣ୍ଠାଇକି ବସିଛି ସେପଟେ ସେ ଯେଉଁ ରେଫରୀ ସେ ହୁଇସିଲ୍ ମାରିସାରିଲାଣି ହୁଇସିଲ୍ ମାରିଲା ଲୋକେ ତା'ମାନେ କି କୋଡ଼ିଏ ପଚିଶ ମିଟର ଦୌଡ଼ି ସାରିଲେଣି ଆଉ ମୋର ମାଇଣ୍ଡଟା ତା'ମାନେ ପୁରା ବ୍ଳାଙ୍କ ହେଇଯାଇଥିଲା ଯେଉଁଟା କି ବ୍ଳାଙ୍କ ହେଇଯାଇଥିଲା ମୁଁ କିଛି ବୁଝିପାରୁନଥିଲି କିଛି ଜାଣିପାରୁନଥିଲି ମୁଁ ସେମିତି ରହିଥିଲି ଆଉ ମୋ ପଛପଟରୁ ଯେଉଁ ଗୋଟେ ଝିଅ ଥିଲେ ସିଏ ମୋତେ ଡ଼ାକିଲା ଏ ଟାଇମ୍ଟା ଷ୍ଟାର୍ଟ ହେଇଗଲା ତୁ କ'ଣ ପାଇଁ ଦୌଡ଼ୁନୁ ସେଇଟା ମୁଁ ଶୁଣିକି ତା'ପରେ ଯାଇକି ମୁଁ ମୁଣ୍ଡ ଟେକିଲି ତା'ପରେ ମୁଁ ଜାଣିପାରିଲି ଯେ ମୁଁ ରହିଗଲି